ଆଜ୍ଞା ସାର୍ କୁହନ୍ତୁ ଆଜ୍ଞା ଟିକେ ସାର୍ ରୁହନ୍ତୁ ମୁଁ ଟିକେ ଚେକ୍ କରିଦିଏ ଡେଟ୍ କାରଣ ବହୁତ ପ୍ୟାକେଜ୍ ରହୁଛି ନା ୟା ଭିତରେ ତ ମୁଁ ଟିକେ ଚେକ୍ କରିଦିଏ ଡେଟଟା ଦେଖିକି କହୁଛି ଆପଣଙ୍କୁ କେତେ ସାର୍ କହୁଥିଲେ କୋଡ଼ିଏ ତାରିଖ କହୁଥିଲେ ଆଜ୍ଞା କ'ଣ ଦିନରେ ନା ରାତିରେ ଆଜ୍ଞା ଓ ଆଚ୍ଛା ଆଚ୍ଛା ମୁଁ କହିଲି ତା'ହେଲେ କ୍ୟାମେରାମ୍ୟାନ୍ ଆମର ସାର୍ ଆପଣଙ୍କ ପା ଘରକୁ ଯିବାକୁ ପଡ଼ିବ ତା'ହେଲେ ମୁଁ କହିଲି ଆପଣ କୋ କେଉଁ ଲୋକେସନରୁ କହୁଛନ୍ତି ଆଜ୍ଞା ମୁଁ କହିଲି କେବଳ କ'ଣ ମଣ୍ଡପ ନା ଆଉ କୁଆଡ଼େ ବାହାର ଯାଗା ଯାଉଛନ୍ତି ମାନେ ବୁଲାବୁଲି କରିବାକୁ

ଆଜ୍ଞା ମୁଁ କହିଲି ଯେ ସାର୍ କେବଳ ଫଟୋ ଉଠିବ ନା ଆମେ ଆପଣଙ୍କ ଟୋଟାଲିମାନେ ଭିଡ଼ିଓ ଫଟୋ ବାଇଣ୍ଡିଙ୍ଗ୍ ସହିତ ଆରମ୍ଭ କରି ଆପଣଙ୍କ ଫଟୋ ଫ୍ରେମ୍ ଫ୍ରେମ୍ କରି ଇଏ କରିକି ଦେବୁ ନା କେବଳ ଆପଣ ଆଜ୍ଞା

ମୁଁ କହିଲି ସାର୍ ଆପଣ ଅକେଜନ୍ କେତେବେଳୁ ଷ୍ଟାର୍ଟ ହେଉଛି ଆଜ୍ଞା ହଁ ଠିକ୍ ଅଛି ସାର୍ ଠିକ୍ ଅଛି ସାର୍ ମୁଁ କହିଲି ଆପଣ ତା'ହେଲେ ଦଶଟାରୁ ଷ୍ଟାର୍ଟ ହେଉଛି

ମୁଁ କହିଲି ଆପଣଙ୍କ ଦଶଟାରୁ ତା'ହେଲେ ଷ୍ଟାର୍ଟ ହେଉଛି ଆଚ୍ଛା ଠିକ୍ ଅଛି ଆଚ୍ଛା ହଉ ମୁଁ କହିଲି ସାର୍ ଟାଇମ୍ଟା କହିଲେ ସେହି ଅନୁସାରେ ଆମ ଲାଇଟମ୍ୟାନ୍ ଲାଇଟମ୍ୟାନ୍ ଯିବେ ନା ଲାଇଟ୍ ଫାଇଟ୍ ନେଇକି ତ ରାତି ହେଲେ ଟିକେ ପ୍ରୋବ୍ଲେମ ହେବ ହଉ ଠିକ୍ ଅଛି ସାର୍ ହଉ ଠିକ୍ ଅଛି ମୁଁ ଆପଣଙ୍କୁ ଆପଣ ଆମର ତ ବଜେଟ୍ ବେଶି ସେମିତି କିଛି ଅଧିକ ରହୁନି ତ ଆପଣ ସାମାନ୍ୟତଃ ଅକେଜନ୍ ଅଛି ତ ମ୍ୟାରେଜ୍ ପ୍ରପୋଜାଲ୍ କିଛି ଇଏ ନାହିଁ ଠିକ୍ ଅଛି ତା'ହେଲେ ମୁଁ ଆପଣଙ୍କୁ ବଜେଟଟା ଆମର ସେହି ଟଙ୍କା ଦଶ ପନ୍ଦର ଭିତରେ ରହିବ ଆଉ ଦଶ ପନ୍ଦର ହଜାର ଭିତରେ ଆଉ ଆଜ୍ଞା ସାର୍ ଠିକ୍ ଅଛି ସାର୍ ସାର୍ ଆପଣ ଏଇଟା ମୋ କଣ୍ଟାଟ୍ ନମ୍ବର୍ ଆପଣ ଏହିଥିରେ ମୋତେ ଟିକେ କନଫର୍ମ୍ କରିଦେବେ ଆଉ ଆଜ୍ଞା ସାର୍ ଠିକ୍ ଅଛି